ଆମ ଅଞ୍ଚଳରେ କିଛି ଅନ୍ଧବିଶ୍ୱାସ ଘଟଣା ହେଲା ଯେମିତିକି ରାତିରେ ନଖ ବା ଚୁଟି କାଟିବାଟା ଠିକ ନୁହଁ ଏବଂ ରାତିରେ ଦହି ଖାଇବାଟା ଭଲ ନୁହେଁ ଏସବୁ ଅନ୍ଧବିଶ୍ୱାସ ଲୋକଙ୍କ ମଧ୍ୟରେ ଦୃଢ଼ ଭାବରେ ରହିଅଛି